ଆମ ଓଡ଼ିଶାରେ ମୁଖ୍ୟତଃ ସାଂସ୍କୃତିକ ପର୍ବ ହେଉଛି ରଜ ଯେଉଁ ରଜରେକି ପାଞ୍ଚଦିନ ପାଳନ କରାଯାଏ ଆଉ ଗୋଟିଏ ହେଉଛି ରଥଯାତ୍ରା କି ପ୍ରଭୁ ଜଗନ୍ନାଥ ଯିଏ ଆମ ଓଡ଼ିଶାର ଗର୍ବ ଓ ଗୌରବ ତାଙ୍କର ପର୍ବ ହେଉଛି ରଥଯାତ୍ରା ତାହା ଆଷାଢ଼ ମାସରେ ହେଇଥାଏ ଆଉ ତାକୁ ନଅଦିନ ଧରି ପାଳନ କରାଯାଇଥାଏ